ଗଛରେ ପାଣି ଖରାଦିନେ ଗଛରେ ପାଣି ନଦେଲେ ଗଛ ବଞ୍ଚାଇବା ବହୁତ କଷ୍ଟ ଗଛରେ ଖରାଦିନେ ଗଛରେ ପାଣି ନିହାତି ଦେବାକୁ ପଡ଼ିବ ସବୁ ଗଛରେ ଅଳ୍ପ ବହୁତ କେଉଁ ଗଛ ଅଳ୍ପ ପାଣି ଖାଇବ କେଉଁ ଗଛ ବେଶୀ ପାଣି ଖାଇବ ସେଇ ଅନୁସାରେ ପାଣି ଦେବାକୁ ପଡ଼ିବ ଖରାଦିନେ ଏଇଟା ହେଉଛି ନିୟମ